ଆମ ହିନ୍ଦୁ ଧର୍ମରେ ଧାର୍ମିକ ପର୍ବ ସହିତ ବିଭିନ୍ନଗୁଡ଼ିକ ଖାଦ୍ୟ ପଦାର୍ଥ ମଧ୍ୟ ଲାଗିହୋଇକି ରହିଛି ଯଥା ଆମର ଯଦି ରଜ ପର୍ବ ହେଲା ସେଥିପାଇଁ ଆମର ପୋଡ଼ ପିଠା ଲାଗେ ଆମର ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ହେଲେ ମା' ବିରଜା ବିରଜାଙ୍କ ପାଖରେ ମଧ୍ୟ ଲଡ଼ୁ ଲାଗେ ପ୍ରସାଦ ଲାଗେ ତା' ସହିତ ପୋଡ଼ ପିଠା ହେଉଛି ମାଆଙ୍କର ପ୍ରସିଦ୍ଧ ସେଠିକାର ଆଉ ଆମର ପାଖରେ ଥିବା ବରୁଣେଶ୍ଵର ମନ୍ଦିର ସେଠି ମଧ୍ୟ ବାବାଙ୍କ ପାଖରେ ଲଡ଼ୁ ଲାଗେ ଛପନ ଭୋଗ ମଧ୍ୟ ଲାଗେ ଅରୁଆ ଭାତ ଡାଲମା ଏହିସବୁ ମଧ୍ୟ ବୋଇଲେ ବିଭିନ୍ନ ବିଭିନ୍ନ ପ୍ରକାର ମନ୍ଦିରରେ ଆମ ଯାଜପୁରରେ ଆମ ବିଭିନ୍ନ ପ୍ରକାର ସବୁ ପର୍ବପର୍ବାଣି ହେଲେ ବିଭିନ୍ନ ପ୍ରକାର ଖାଦ୍ୟ ସବୁ ବ୍ୟବହୃତ ହୁଏ